ହଁ ଭାଇ ମୁଁ ହେଲେ ମାଛ ଆସିଛି

ମୋତେ ଆମର ତ ସେ ମାଛ ଖାଉନାହାନ୍ତି ମାଗୁର ଫାଗୁର କିଛି ଖାଉ ନାହାନ୍ତି ରୋହି ଭାକୁର ଖାଉଛନ୍ତି ଆମ ଘରେ ବି ମୁଁ ବି ସେ ମାଛ ଖାଉଛି ତ ଆମର ସେ ଇଂଟ୍ରେଷ୍ଟ୍ ନାହିଁ ସେ ମାଛ ସେକାନୀ ଛକରେ ତୁମର ସେକାନୀ ସେ ମାଗୁର ମାଛ ମିଳିପାରେ ସେକାନୀ ବିକୁଛନ୍ତି ହଁ ସେଇଠି ହେଲେ ମିଳୁଛି ତା' ପାଖରେ ଯେ ତା' ଦୋକାନରେ ମୋତେ ମୋତେ ଭଲ ଲାଗୁନି ଆମ ଗାଁ ବ ମାନେ ଆମ ଗାଁ ବନ୍ଧରେ ଗୋଟେ ମିଳୁଛି ତ ଛୋଟ ମାଛ ଧରା ହେଇଛି ବଡ଼ ମାଛ ଛୋଟ ମାଛ ସବୁ ମିଳୁଛି ହଁ ଆମ ଗାଁରେ ମିଳୁ ଧରା ହେଉଛି ବା ଆଜି ହଁ ଅଛି ଆସ ଯଦି ଆସିବ ଭଲ ଲାଗିଲେ ନେବ ନହେଲେ ନାଇଁ କିନ୍ତୁ ରେଟ୍ ଭାଇ ଏଠି ଅଧିକ ମାଛ ମାନେ ଏଇଠୁ ନବ ଦେଢ଼ଶହ ମାଛ ରୋହି ଭାକୁର ମାଗୁର ମାଛ ଏମିତି ଥିବ ଏଁ ଶହେ ଷାଠିଏ ପ୍ଲସ୍ ହେଇଯାଇଥିବ ରୋହି ଭାକୁରଠାରୁ ଅଧିକ ମାଗୁର ମାଛ ଛୋଟ ମାଛ ଶହେ କୋଡ଼ିଏ ପଡ଼ୁଛି ଶହେ କୋଡ଼ିଏ ଶହେ ତିରିଶ ମାଛ ବନ୍ଧ ମାଛ ଶହେ ଶସ୍ତା କ'ଣ ମାନେ ଲଘୁଚାପରେ ଅଧିକ ରେଟ୍ ହେଇଯାଇଛି ଆଉ କ'ଣ କରିବୁ ହଁ ଆମ ଗାଁରେ ଗୋଟେ ବଡ଼ ଲୋକ ରଖିଛି ସେ ଚିହ୍ନାପରିଚୟ ଟିକିଏ ଅଛି ଗଲେ ସେ ଦେବ ଚିହ୍ନାପରିଚୟ କହିବ କମ ରେଟ୍ରେ ଦେବ ମନା ନାହିଁ କାଟିବା ନାଇଁ ନିଜେ କାଟିବାକୁ ପଡ଼ିବ ଏଠି ଆଉ କ'ଣ ନା ବେପାରିଙ୍କୁ ଯା ହେଲେ ଆସିଥିବେ ଗହଳି ହୁଏ ଆସିଥିବେ ଗହଳି ତାଙ୍କେ ମାଛ ନେବେନା ହଁ ବେପାରୀଠୁ କିଣିଲେ ତୁମେ ଯା ହେଲେ କୋ ଦଶଟଙ୍କା କୋଡ଼ିଏ ଟଙ୍କା ଅଧିକା ତାଙ୍କେ ନେବେ ହଁ ତାଙ୍କେ କାଟିକି ସୁବିଧାରେ ଦେବେ ହଁ ଆମ ଗାଁରେ ରୂପାଚାନ୍ଦି ହେଲେ ଫେଣି ମାଛ ସେଇଟା ଶସ୍ତା ଅଛି ସେଇଟା ହଁ ସେଇଟା ଗୋଟେ ଗୋଟେ କିଲୋ ମାନେ କ'ଣ ଦେଢ଼ କିଲିଆ ଦୁଇ କିଲିଆ ଅଧିକ ଅଛି ତୁମେ ଯଦି ନେବ ବୋଲି ସେଇଟା ଶସ୍ତା ଅଛି ଶହେ ଟଙ୍କା ଅଛି ସେ ଶହେ ଟଙ୍କା ଶହେ ଦଶ ଶହେ ଦଶ ଏମିତି ଅଛି ହଁ ହଁ

ଯଦି ସି ଶୀଘ୍ର ଆସିବ ବୋଲେ ଜଲ୍ଦି ଆମେ ମାଛ ମାନେ ମିଳିବ ଆମେ ନେ ନେଇଯିବା ଘରପାଇଁ ହଉ ଜଲ୍ଦି ଆସ ଶୀଘ୍ର ଆସ